ଭାରତର ଜଲବାୟୁ ଆମ ଅଞ୍ଚଲମାନଙ୍କରେ ଭିନ୍ନ ଭିନ୍ନ ଜାଗାରେ ଆମେ ଅନୁଭବ କରିଥାଉ ଯେନ୍ଟାକି ଅନ୍ୟ ଦେଶମାନଙ୍କୁ ଗରମ ଲାଗିଲେ ଆମ ଦେଶମାନେ ଥଣ୍ଡା ଲାଗିଥାଏ ଆଉ ଆମ ଦେଶରେ ଯଦି ଗରମ ଲାଗିଥାଏ ସିଆଡ଼େ ଥଣ୍ଡା ବର୍ଷା ପାଣି ପଡ଼ିଥାଏ ଆମ ବଲାଙ୍ଗୀର ଜିଲ୍ଲାର ଏବେ ଥଣ୍ଡା ଲାଗୁଛି ଆମ ଅଞ୍ଚଲମାନଙ୍କରେ ଥଣ୍ଡା ଲାଗିଥାଏ ବେଲେ ସାଡ଼େ ପାଟନାଗଡ଼ କିମ୍ବା ଅଷ୍ଟ୍ରେଲିଆ ସିଆଡ଼େ ବହୁତ ତାପମାତ୍ରରେ ଗରମ ଲାଗିଥାଏ ଲାଗିଥିବା ଜଣା ପଡ଼େ ଯେଉଁଟାକି ବଲାଙ୍ଗୀର ଜିଲ୍ଲା ମାଧ୍ୟମରେ ଗରମ ଲାଗିଥିବାରୁ ଅଷ୍ଟ୍ରେଲିଆ ପାଟନାଗଡ଼ ଢେଙ୍କାନାଲ ଏସବୁ ମାନଙ୍କର ବହୁତ ବହୁତ କମ୍ରେ ଏଟା ଥଣ୍ଡା ଲାଗିଥାଏ ଆଉ ଆମେ ଇଆଡ଼େ ଯଦି ଥଣ୍ଡା କି ପାଣି ବର୍ଷା ହୁଏ ବଲେ ଆମ ଜମିର ଫସଲ ଚାଷ ସବୁ ଏସବୁର ବି ଭଲ ତାଙ୍କ ମାତ୍ରାରେ ବି ହୋଇଥାଏ ଆଉ ଅନ୍ୟ ଦେଶ୍ମାନଙ୍କରେ ଗରମ ଲାଗିଲେ ସାର ଜମି ସବୁ ନଷ୍ଟ ହେଇଥାଏ କିଛି ବି ନାଇଁ ହୁଏ ଆମର ଇଆଡ଼େରେ ସବୁ ପେନ୍ ବର୍ଷା ଟିକେ ଟିକେ ଥଣ୍ଡା ଲାଗୁଚି ପନିପରିବା କି ଖାଦ୍ୟ ସବୁ ଭଲସେ ଆମେ ପାଇପାରୁଛୁ କମ୍ କମ୍ ଗରମରେ ଯଦି ବହୁ ମାତ୍ରାରେ ଗରମ ହେଲେ ଆମ ଇଆଡ଼େ ଆମ ଇଆଡ଼େ ସବୁ ଜମି ଫସଲ ନଷ୍ଟ ହୋଇଥାଏ ଯଦି ସେ ଅଲଗା ଅନ୍ୟ ଦେଶମାନଙ୍କୁ ଯଦି ଥଣ୍ଡା ହେଇତ ବଲେ ସିଆଡ଼ ସବୁ ଭଲସେ ଜମି ଚାଷ ସବୁ କରିପାରିବେ ତେଣୁ ଆମ ବଲାଙ୍ଗୀର ଜିଲ୍ଲାରେ ଏବେ ଆମ ତାଙ୍କ ମାତ୍ରା ଠିକ୍ ଅଛି